ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ଅଧିକାଂଶ ପହଁରିବାକୁ ଭୁଲି ଯାଇଛନ୍ତି ଏବଂ ପ୍ରାୟ ପ୍ରତ୍ୟେକ ଘରେ ଆଜିକାଲି ଗାଧୋଇବା ପାଇଁ ବାଥରୁମ୍ ମାନ ତିଆରି ହୋଇଛିି ଲୋକମାନେ ସେଠାରେ ପାଣି ପାଣିରେ ଗାଧୋଇଥାନ୍ତି ଏବଂ ପହଁରିବାର ଅଭ୍ୟାସ ମାନେ ରଖିନଥାନ୍ତି କିନ୍ତୁ ଯୋଉମାନେ ଗାଁ ଗହଳିରେ ବାସ କରିଛନ୍ତି କିମ୍ବା ନଦୀ ନଦୀ ବା ନଦୀ କୂଳରେ ବାସ କରିଛନ୍ତି ସେମାନେ ନିଶ୍ଚିତ ରୂପେ ପହଁରା ଜାଣିଛନ୍ତି କାରଣ ସେମାନେ ଗାଧୋଇବା ପାଇଁ ନଦୀ କିମ୍ବା ପୋଖରୀକୁ ଯାଇଥାନ୍ତି ଏବଂ ସେଠାରେ ଗାଧୋଇବା ସମୟରେ ସେମାନେ ପହଁରିଥାନ୍ତି ସେଥିପାଇଁ ସେମାନେ ପହଁରିବାରେ ଖୁବ ପାରଙ୍ଗମ ମଧ୍ୟ ଥାଆନ୍ତି କିନ୍ତୁ ଆଜିକାଲି ବ୍ୟସ୍ତବହୁଳ ଜୀବନରେ ସେତିକି କରିବା ମଧ୍ୟ ବହୁତ ମୁସ୍କିଲ ହୋଇଛି କାରଣ ସେତିକି ସମୟ ପାଇବା ଖୁବ କଷ୍ଟକର କିନ୍ତୁ ଯୋଉମାନେହ ସନ୍ତରଣ ପାଇଁ ତାଲିମ ନେଉଛନ୍ତି ବା ଯେଉଁମାନଙ୍କ ପାଖରେ ପର୍ଯ୍ୟାପ୍ତ ଟାଇମ୍ ଅଛି ସେମାନେ ସନ୍ତରଣକୁ ମାଧ୍ୟମ କରି ସେଠାରେ କ୍ରୀଡ଼ା ପ୍ରତିଯୋଗିତାମାନଙ୍କରେ ଭାଗ ନେଇଛନ୍ତି ଏଇଥିରେ ଭାଗ ନେବା ପାଇଁ ବିଭିନ୍ନ ବର୍ଗ ଅଛି ଯେମିତି ପଚାଶ ମିଟର ଶହେ ମିଟର ଦୁଇଶହ ମିଟର ଏମିତି ବିଭିନ୍ନ ବର୍ଗର ପ୍ରତିଯୋଗିତା ମଧ୍ୟ ହୋଇଥାଏ ପୁଣି କେତେଜଣ ଯେଉଁମାନେ ନଦୀରେ ପହଁରନ୍ତି ସେମାନେ ଖୁବ ଦୂରକୁ ପହଁରି ପାରନ୍ତି ଏବଂ ଦରକାର ପଡ଼ିଲେ ଜଣେ ଜଣେ ନଦୀ ଏକୁଳରୁ ସେକୁଳକୁ ପର୍ଯ୍ୟନ୍ତ ମଧ୍ୟ ପହଁରି ପାରିଥାନ୍ତି ଯେମିତି ପହଁରିବା ସମୟରେ ସେମାନେ ସେମାନଙ୍କର ବହୁତ ଶକ୍ତି ଅପଚୟ ଏବଂ ସେମାନେ ବେଳେବେଳେ ଖୁବ ହାଲିଆ ହୋଇଯାନ୍ତି କାରଣ ଖୁବ ଲମ୍ବା ସମୟ ଧରି ପହଁରିବା ଦ୍ୱାରା ଆମ ଦେହରେ ଥିବା ସବୁ ଶକ୍ତି କ୍ଷୟ ହୋଇଥାଏ ଏବଂ ଆମକୁ ଶୀଘ୍ର ହାଲିଆ ଲାଗିଥାଏ ସେଥିପାଇଁ ଲମ୍ବା ସମୟ ଧରି ପହଁରିବା ବେଳେ ଆମେ ଧ୍ୟାନ ରଖିବା ଦରକାର ଆମେ ସବୁବେଳେ ପହଁରିବା ଯେତେବେଳେ ଆମେ ପହଁରିକି କିଛି ସମୟ ପାଣିରେ ସ୍ଥିର ହୋଇ ରହିବା ନିହାତି ଦରକାର ଏହା ଦ୍ୱାରା ଆମ ଶରୀରକୁ ପୁନର୍ବାର ଶକ୍ତି ମିଳିଥାଏ ଏବଂ ଆମେ ଶୀଘ୍ର ହାଲିଆ ହୋଇନଥାଉ କିନ୍ତୁ ଯେଉଁମାନେ ଯେଉଁମାନେ କେବଳ ଖାଲି ଗୋଟିଏ ଗୋଟିଏ ଧ୍ୟାନରେ ଖାଲି କେବଳ ପହଁରିବାରେ ସମୟ ଦେଇଥାନ୍ତି ସେମାନେ ଖୁବ ଶୀଘ୍ର ହାଲିଆ ହୋଇଯାଇଛନ୍ତି ସେଥିପାଇଁ ଯେଉଁମାନେ ପହଁରିବାରେ ବା ସନ୍ତରଣର ଅଭ୍ୟାସ କରିବାକୁ ଚାହଁନ୍ତି ସେମାନେ ବ୍ୟାୟାମ ବ୍ୟାୟାମ କରିବା ନିହାତି ଦରକାର କାରଣ ବ୍ୟାୟାମ କରିବା ଦ୍ୱାରା ଆମ ହାତ ଗୋଡ଼ ଶକ୍ତ ହୋଇଥାଏ ଏବଂ ଆମକୁ ପ୍ରଚୁର ପରିମାଣ ଶକ୍ତି ମିଳିଥାଏ ସେଥିପାଇଁ ଆମେ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଦରକାର ଏବଂ ବିଭିନ୍ନ ଗ୍ଲୁକଜ୍ ଯୁକ୍ତ ପାଣି ବା ଆଇରନ୍ ଯୁକ୍ତ ପାଣି ପିଇବା ନିହାତି ଦରକାର ଏହା କରିବା ଦ୍ୱାରା ଆମ ଦେହରେ ଅତିରିକ୍ତ ଶକ୍ତି ମିଳିଥାଏ ଏବଂ ଏଥିରେ ଆମେ ଲମ୍ବା ସମୟ ଧରି ପହଁରି ପାରିଥାଉ